ଓଡ଼ିଆ ଭାଷା ମୋର ହେଉଛି ଭାଷା ହେଲା ଓଡ଼ିଆ ଜନ୍ମସ୍ଥାନ ମୋର ଓଡ଼ିଆରେ ଓଡ଼ିଶାରେ ମୋର ଜନ୍ମ ତେଣୁ ମୁଁ ଓଡ଼ିଆ ଓଡ଼ିଶା ଭାଷାକୁ ବହୁତ ପସନ୍ଦ କରେ ବାପା ମାଆ ଆମର ଏଇ ଓଡ଼ିଶାରେ ଜନ୍ମ ତେଣୁ ଆମର ଏ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ଆମେ ଜନ୍ମ ନେଇଛୁ ବାପା ମାଆଙ୍କ ଠାରୁ ଆମେ ଓଡ଼ିଆ ଭାଷା ଶିଖିଛୁ ବର୍ଣ୍ଣବୋଧ କତୁରୁ ଓ ପାଖରୁ ଚନ୍ଦ୍ର ବିନ୍ଦୁ ଯାଏଁ ସବୁ ଶିକ୍ଷା ଆମେ ପାଇଛୁ ତେଣୁ ସେଇ ଭାଷାକୁ ନେଇକି ଆମେ ସମସ୍ତଙ୍କୁ ସେଇ ପରିଚୟ ଶିଖିଛୁ ବାପାମାଆ ଆମକୁ ଶିଖାଇଛନ୍ତି ଓଡ଼ିଆ ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ପିତା ହିଁ ପରମ ତପ ଏଇଆ ଆମକୁ ଶିଖାଇଛନ୍ତି ତେଣୁ ଓଡ଼ିଆ ଭାଷା କହିବାକୁ ବସିଲେ ଆଜିକାଲି ସମାଜରେ ଓଡ଼ିଆ ହିଁ ସବୁକିଛି ଓଡ଼ିଆ ଭାଷା ସବୁଆଡ଼େ ପ୍ରଚଳିତ ହେଉଛି ଏ ଓଡ଼ିଆ ଭାଷାକୁ ଆମେ ଛାଡ଼ି ପାରିବୁ ନାହିଁ ଆମର ଜନ୍ମ ଓଡ଼ିଆରେ ତେଣୁ ଆମେ ଓଡ଼ିଆ ଭାଷାକୁ ଆମେ ପସନ୍ଦ କରୁ ଓଡ଼ିଆରେ ସବୁ ସଂସ୍କୃତି ଓଡ଼ିଆ ସଂସ୍କୃତି ଓ ଆମର ଭାଷା ଭାଷା ଆମର ଓଡ଼ିଆ ଓଡ଼ିଆ ସହ ସବୁ ମିଶି କହିପାରିବୁ ଓଡ଼ିଆ ଆମେ ଓଡ଼ିଆ ଶିଖିଛେ ତେଣୁ ଓଡ଼ିଆ ଗୀତ ବି ଅଛି ଜନ ଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା ତୁମେ ବ ଭାରତ ଭାଗ୍ୟ ବିଧାତା ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ ବନ୍ଦେ ବିଶ୍ୱ ଦ୍ରାବିଡ଼ ଉତ୍କଳ ବଙ୍ଗ ଏଇ ସବୁ ଏଇ ସବୁ ଓଡ଼ିଆକୁ ଶିଖିଛୁ ଆମେ ଏଇ ଓଡ଼ିଆ ଭାଷାରେ ଆମେ କଳ୍ପନା କରି ଆସିଛୁ କେତେ କିଛି କଥା ଆମେ ଓଡ଼ିଆ ଭାଷାରେ ପରିଚିତ ଓଡ଼ିଆ ବିନା ଏ ସମାଜ ଚାଲେ ନାହିଁ ଓଡ଼ିଆରେ ସବୁକିଛି ପରିଚାଳିତ ହେଉଛି ତେଣୁ ଆପଣମାନଙ୍କୁ ବି କୁହାହେଉଛି ଆପଣ ମାନେ ଓଡ଼ିଆ ହିଁ ଶିଖନ୍ତୁ ଆମେ ଆମ ପିଲାମାନଙ୍କୁ ଓଡ଼ିଆ ଭାଷା ହିଁ ଶିଖାଇଛୁ ପ୍ରଥମେ ଓ ରୁ ହିଁ ଆରମ୍ଭ କରିଛୁ ଚନ୍ଦ୍ର ବିନ୍ଦୁ ସାରିଛୁ ଓଡ଼ିଆ ଆମ ପାଇଁ ଭଲ